ମୁଁ ଯେନ୍ ସ୍ୟାମ୍ସଙ୍ଗ୍ ଏ ଥାର୍ଟିନ୍ ମଡ଼େଲ୍ର ଆଣିଥିଲି ହେଲା ସେ ମଡ଼େଲ୍ଟା ଠିକ୍ କାମ ନା କର୍ବାର୍ ବ୍ୟାଟେରୀ ଚାର୍ଜ୍ ଠିକ୍ ଭାବରେ ନା ହେବା ନେଟ୍ୱାର୍ର ପ୍ରୋବ୍ଲେମ୍ ବି ହଉଛେ ଆଉ ଟାୱାର୍ ବି ଠିକ୍ ନା ଆସ୍ବାର୍ ତ ମୁଇଁ ଭାରି ପ୍ରୋବ୍ଲେମ୍ ହେଉଛେ ତ କେମିତି ମୋବାଇଲ୍ ଆପଣ ଦେଲେ ଆପଣଙ୍କର କଷ୍ଟମର୍ କେୟାର୍ କେ ବି ଫୋନ୍ କଲେ ବି ତାର୍ କିଛି ସୁବିଧା କର୍ବାର୍ ନାଇଁ କୌଣସି ପ୍ରକାର ସାଟିସ୍ପେକସନ୍ ଯୁକ୍ତ ଉତ୍ତର ବି ନାଇଁ ଦବା ତ ମନ୍ କେ ଭାରି କଷ୍ଟ ହେଉଛି ଏଇଟା ଆପଣ ଖୁଲମ୍ ଖୁଲା ଗ୍ରାହକ ମାନଙ୍କର ଅସୁବିଧା କରୁଛନ୍ ଆଉ କନ୍ଜୁମର୍ ଆଇନ୍ କେ ଉଲଘନ୍ କରୁଛେଁ ସେଥିର୍ ଲାଗି ଆପଣ ମାନେ ସଚେତନ୍ ହେଇକରି ହେଲା ଏନ୍ତା କାମ୍ ନେଇଁ କର୍ବାର୍ କଥା ଯ ଦ୍ୱାରା ଲୋକ ମାନେ ହଇରାଣ ହେଲା ସେଥିର୍ ଲାଗି ମୁଇଁ ଆପଣଙ୍କୁ ଅନୁରୋଧ କରୁଛେଁ